ଭାରତରେ ବିଭିନ୍ନ ସ୍ଥାନ ଅଛି ଆମେ ବୁଲାବୁଲି କରୁଥାଉ ଯେମିତି କି ଏମିତି କିଛି ଜାଗା ଅଛି ବାଇକ୍ ଯୋଗେ ବୁଲିବାକୁ ଯାଇଥାଉ ପୁରୀ କୋଣାର୍କ ଘଟଗାଁ ତାରିଣୀ ମଙ୍ଗଳା ମା' ଶାରଳା ଯାଇଥାଉ କଟକଚଣ୍ଡୀ ବୁଲାବୁଲି କରିବାକୁ ଯାଇଥାଉ ଦୁଇଶହରୁ ତିନିଶହ କିଲୋମିଟର୍ ବାଇକ୍ ଯୋଗେ ଯାତ୍ରା କରିଥାଉ ଖୁବ୍ ଶୀଘ୍ର ବୁଲିବାକୁ ଚାହିଁଲେ ମୁଁ ମୋ ବାଇକ୍ ଯୋଗେ ସକାଳ ପାଞ୍ଚଟାରୁ ବାହାରି ସନ୍ଧ୍ୟାରେ କଲିକତା ଯାଇଥିଲି କାରଣ ସେଠାରେ ମୋ ଭଉଣୀର ବାହାଘର ହଠାତ୍ ଠିକ୍ ହୋଇଯାଇଥିଲା ତେଣୁ କୌଣସି ସୁବିଧା ନଥିବାରୁ ବାଇକ୍ ଯୋଗେ ଯାଇଥିଲୁ ସେଥିପାଇଁ ମୋତେ ବାପା ସୁପାରିଶ୍ କରିଥିଲେ ବାଟରେ ପେଟ୍ରୋଲ୍ ପକାଇଲି ଗାଡ଼ି ଠିକ୍ ଠାକ୍ ଅଛି କି ନାହିଁ ପମ୍ପ ଯାଞ୍ଚ କଲି ବାଟରେ କିଛି ଖାଇବା ଖାଇଲି ଗାଡ଼ି ଶୀଘ୍ର ଚଳାଇ ପହଞ୍ଚିଥିଲି ଷାଠିଏ ସ୍ପୀଡ଼୍ରେ ମୁଁ କଲିକତାରେ ରାତି ନଅଟାରେ ପହଞ୍ଚି ପାରିଥିଲି